ଆମ ସମସ୍ତଙ୍କର ଅତିପ୍ରିୟ ଖେଳ କ୍ରିକେଟ୍ ଅଟେ ଏହି ଖେଳରେ ଏଗାର ଜଣ ଖେଳାଳି ଦରକାର ପଡ଼ିଥାଏ ଗୋଟିଏ ପଡ଼ିଆରେ କ୍ରିକେଟ୍ ଖେଳିବା ପାଇଁ ଯେଉଁସବୁ ଆୟୋଜନ କରାଯାଏ ସେଠାରେ କରାଯାଇଥାଏ ସେଠାରେ ମଧ୍ୟ ସେହି ଏଗାର ଜଣ ଖେଳାଳିକୁ ନେଇ ଗୋଟିଏ ଖେଳ ଆରମ୍ଭ କରାଯାଇଥାଏ ସେଥିମଧ୍ୟରୁ ଦୁଇ ଜଣ ଅମ୍ପାୟାର୍ ମଧ୍ୟ ଥାନ୍ତି ଗୋଟିଏ ଅମ୍ପାୟାର୍ ସିଧା ପାର୍ଶ୍ୱରେ ଥାଆନ୍ତି ଏବଂ ଅନ୍ୟ ଜଣେ ଅମ୍ପାୟାର୍ ଗୋଟିଏ ବ୍ୟାଟ୍ମ୍ୟାନ୍ର ଅପର ପାର୍ଶ୍ୱରେ ଥାଆନ୍ତି ସେହି ଅମ୍ପାୟାର୍ଙ୍କ କାମ ହେଉଛି କିଭଳି ଭାବରେ ଖେଳର ପରିଚାଳନା କରିବେ ଏବଂ ତାର ତଦାରଖ କରିବେ ତାହା କ୍ରିକେଟ୍ କମିଟି ବୋର୍ଡ଼ ଦାୟିତ୍ୱ ଦେଇଥାନ୍ତି ଯଦି ଗୋଟିଏ ଜାଗାରେ ଖେଳ ହେଉଛି ତାହା ମଧ୍ୟରେ ଦୁଇଟି ଦଳକୁ ନେଇ ଖେଳ ଆରମ୍ଭ କରାଯାଇଥାଏ ସେହି ଖେଳ ଖେଳ ମଧ୍ୟରେ ପଡ଼ିଆ ଭିତରକୁ ଏଗାର ଜଣ ଖେଳାଳି ପ୍ରବେଶ କରିଥାନ୍ତି ଏବଂ ଦୁଇ ଦୁଇ ଜଣ ବ୍ୟାଟ୍ମ୍ୟାନ୍ ମଧ୍ୟ ଥାନ୍ତି ତାଙ୍କ ମଧ୍ୟରେ ଖେଳ ଆରମ୍ଭ ହୋଇଥାଏ ଏବଂ ଏବଂ ଖେଳରେ ଦୁଇ ଦଳରେ ଜଣେ ଜିତିଥାଏ ଏବଂ ଅନ୍ୟ ଜଣେ ହାରିଥାଏ